ହ୍ୟାଲୋ ସାର୍ ଆପଣ ବିମଲ୍ ରେସ୍ତୋରାଁରୁ କହୁଛନ୍ତି କି ମୁଁ ରାଜନଗର ରୁ କାବେରୀ ସାମନ୍ତରାୟ କହୁଥିଲି ମୋର ଆପଣଙ୍କ ହୋଟେଲ ରୁ କିଛି ଖାଇବା ଅର୍ଡ଼ର କରିବାର ଥିଲା ଆପଣଙ୍କ ୱେବସାଇଟରେ ମୁଁ ଦେଖିଥିଲି ଆପଣଙ୍କ ରିହାତି କୁପନରେ ଖାଇବା ମିଳିପାରୁଛି ତେଣୁ ମୁଁ ଆପଣଙ୍କ ହୋଟେଲରୁ ଖାଇବା ଅର୍ଡ଼ର କରିବାକୁ ଚାହୁଁଛି ମୋତେ ଅତି ସହଜ ଓ ସୁବିଧାରେ ମିଳିପାରିବ କି ଧନ୍ୟବାଦ